ଭାରତୀୟ ଗଣମାଧ୍ୟମ ହେଉଛି ଆମ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଏହା ହେଉଛି ଆମ ଆଶା ଓ ଭରସା ଏହା ମାଧ୍ୟମରେ ଆମେ ଘରେ ବସି ନ୍ୟୁଜ୍ ଚ୍ୟାନେଲ ହେଉ ବା ଖବରକାଗଜ ମାଧ୍ୟମରେ ଆମେ ଦେଶ ବିଦେଶର ଖବର ପାଇ ପାରିଥାଉ ଘରେ ବସିକି କେଉଁଠି କେଉଁ ଦୁର୍ଘଟଣା ବନ୍ୟା ବାତ୍ୟା ମରୁଡ଼ି ଦୈବିକ ଦୁର୍ବିପାକ ଆଦି ବିଭିନ୍ନ ଘଟଣା ଆମ ପାଖରେ ଆସିକି ପହଞ୍ଚି ଯାଇଥାଏ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ କନକ ନ୍ୟୁଜ୍ ଓଡ଼ିଶା ଟି ଭି ଓ ଟି ଭି ଏମାନଙ୍କ ମଧ୍ୟ ଏମାନେ ଆମ ପାଖରେ ସବୁ ଘଟଣା ପହଞ୍ଚାଇ ଦେଇଥାନ୍ତି ସେଥିମଧ୍ୟରୁ ସମା ଏସ୍ ସେଥିମଧ୍ୟରୁ କନକ ନ୍ୟୁଜ୍ ସତ୍ୟ ସତ୍ୟ ଘଟଣା ଆମକୁ ଜଣାଇ ଦେଇଥାଏ ଖବରକାଗଜ ଗୁଡ଼ିକ ମଧ୍ୟରେ ଧରିତ୍ରୀ ସମାଜ ସମ୍ବାଦ ପତ୍ର ସେଥିମଧ୍ୟରୁ ସମାଜଟା ଆମକୁ ସତ୍ୟସତ୍ୟ ଘଟଣା ଜଣାଇ ଦେଇଥାଏ ଏମାନେ ଆମେ ବିଭିନ୍ନ ପ୍ରକାର ଖବର ଘରେ ବସିକି ପାଇ ପାରିଥାଉ